ମୁଁ ଅନଲାଇନ୍ ଖାଇବା ଅର୍ଡ଼ର୍ କରିଛି ସ୍ୱସ୍ତିକି ଢାବାରୁ ସେ ଢାବାର ଖାଇବା ବହୁତ ସ୍ୱାଦିଷ୍ଟ ସେ ଢାବାରୁ ଅର୍ଡ଼ର୍ କରିଥିଲି ଖାଇବା ତା'ର ସଫାସୁୁତୁରା ସବୁ ବହୁତ ବଢ଼ିଆ ଲାଗୁଛି ଖାଇବା ଅର୍ଡ଼ର୍ କରିଥିଲି ଆସିଲା ଆସ ଖାଇବା ପିଇବା କଲେ ଭଲ ଠିକ୍ ଲାଗିଛି କିନ୍ତୁ ମୁଁ ଅନଲାଇନ୍ ପେମେଣ୍ଟ ପଠାଇଛି ସେଇଠି ପେମେଣ୍ଟ ପାଇଲେ କି ନାହିଁ ସେଇଟା ମୁଁ ଜାଣିନି ସେଇଟା ପାଇଁ ଯାଞ୍ଚ କରିବି ଆଉ ସେଥିପାଇଁ ବୋଲି କ'ଣ ହେଲେ ଯାଞ୍ଚ କରିକି ଅନଲାଇନ୍ ଫେରେ ଅର୍ଡ଼ର୍ କରିବି ଫୋନ କରିକି ପଚାରିବି ଅନଲାଇନ୍ରେ ଅର୍ଡ଼ର୍ କରିଥିଲି ଯେଉଁ ପେମେଣ୍ଟ ପାଇଲେ କି ନାହିଁ କହିଲେ ସେମାନେ ଯଦି ହଁ କଲେ ତା'ହେଲେ ସକ୍ସେସ୍ ହେଇଛି ବୋଲି ମୁଁ ଭାବିବି ନହେଲେ ଆଉ ଥରେ ଦ୍ୱିତୀୟରେ ଆଉ ଥରେ ଇଏ କରିକିରି କ'ଣ ହେଲା ଆଉ ଥରେ ଇଏ କରି ପେମେଣ୍ଟ ପଠାଇବାକୁ ପଡ଼ିବ ଆଉ ଆଉ କିନ୍ତୁ ସେଇଠାରେ ସଫାସୁୁତୁରା ରେଷ୍ଟୁରାଣ୍ଟ ବଢ଼ିଆ ଭଲ ଲାଗୁଛି ଖାଇବା ହେଲେ ମଧ୍ୟ ଭଲ ମସଲାଯୁକ୍ତ ଖାଦ୍ୟ ମଧ୍ୟ କମ୍ ବହୁତ ଭଲ ଲାଗୁଛି ଖାଇବା ପିଇବା ସବୁ କିିଛି ଆଉ ମୁଁ କ'ଣ ବହୁତ ରେଷ୍ଟୁରାଣ୍ଟଟା ହେଲେ ମୋତେ ବଢ଼ିଆ ଲାଗୁଛି ଆଉ ସବୁକିଛି ମଧ୍ୟ ଖାଇବା ମଧ୍ୟ ସବୁକିଛି ଠିକ୍ ଲାଗୁଛି ଖାଇବା ମଧ୍ୟ ଦେଇ ଥାଉଛନ୍ତି ସଫିସିଏଣ୍ଟ ଖାଇବା ମଧ୍ୟ ଦେଇ ଥାଉଛନ୍ତି ଆଇଟମ୍ ମଧ୍ୟ ବହୁତ ବଢ଼ିଆ ଲାଗୁଛି ଖାଇବାକୁ ଆଇଟମ୍ ମଧ୍ୟ ଅଧିକ ଅଛି ଆଉ ରାଉଣ୍ଡ ମିଲ୍ସ ହେଲେ ମଧ୍ୟ ଭଲ ଲାଗୁଛି ମୋ ରାଉଣ୍ଡ ମିଲ୍ ସେଟା ଅଶୀ ଟଙ୍କା ପଡ଼ୁଛି ଆଉ ଏମିତି ଇଏ କରିକି ମଗା ହେଉଛି ବହୁତ ମାସକେ ତିନି ଚାରି ଥର ଆମର ମଗାଇଥାଉଛୁ ଖାଇବା ପାଇଁ କିନ୍ତୁ ଭଲ ଲାଗୁଛି ତ ରେଷ୍ଟୁରାଣ୍ଟଟା ସ୍ୱସ୍ତିକ